ବଗିଚା ହେଉଛି ଗୋଟେ ବହୁତ ସୁନ୍ଦର ଓ ବହୁତ ଭଲ ପ୍ରାକୃତିକ ଜାଗା ବଗିଚାଟିଏ ଥିଲେ ସେଠି ଖାଲି ସମୟରେ ବସିଲେ ବହୁତ ଭଲ ଲାଗେ ତ ଅକ୍ସିଜେନ୍ ମଧ୍ୟ ଦେଇଥାନ୍ତି ବଗିଚା ଅମ୍ଳଜାନ୍ ପ୍ରଦାନ କରନ୍ତି ଯାହା ପ୍ରାଧାନ୍ୟ ଆମ ଶରୀର ପାଇଁ ଛାତ ଉପରେ ବଗିଚା କଲେ ଗୋଟିଏ ସାଧାରଣତଃ ଭଲ ରହିଥାଏ ଯେ ଆମ ଘର ଥଣ୍ଡା ରହିଥାଏ ଖରାଦିନେ ଆଉ ସେଠି ଆମେ ବିଭିନ୍ନ ପ୍ରକାର ଛୋଟମୋଟ ପନିପରିବା ମଧ୍ୟ ଲଗାଇ ପାରିବା ଘରେ ଖାଇବା ପାଇଁ ବାଡ଼ିଆଡ଼େ ମଧ୍ୟ ଲଗାଇ ପାରିବା କିନ୍ତୁ ବାଡ଼ିଆଡ଼େ ଲଗେଇଲେ ଆଉ ଛାତ ମଧ୍ୟ ଲଗେଇଲେ ସାଧାରଣତଃ ଏତିକି ପାର୍ଥକ୍ୟ ରହିଥାଏ ଯେ ବାଡ଼ି ବାଟେ ବଡ଼ ଗଛ ମଧ୍ୟ ଆମେ ଲଗେଇ ପାରିବା ଛାତ ଉପରେ ବେଶୀ ବଡ଼ ଗଛ ଆମେ ଲଗେଇ ପାରିବା ନାହିଁ ଛାତ ଉପରେ ଛୋଟମୋଟ ଗଛ ଲଗେଇ ବଗିଚା ଆମେ କରିପାରିବା ଆଉ ଛାତ ଉପରେ ବଗିଚା କଲେ ଆମ ଘର ମଧ୍ୟ ଖରାଦିନେ ଥଣ୍ଡା ରହିଥାଏ ଆଉ ସୁବିଧା ମଧ୍ୟ ନିଜ ଘର ଉପରେ କମ୍ ଜାଗା ଥିଲେ ମଧ୍ୟ ଘର ବାଡ଼ିଆଡ଼େ ଜାଗା ନଥାଏ ବହୁ ସହର ଗୁଡ଼ାକରେ ବାଡ଼ି ବାଟେ ଜାଗା ନଥାଏ ନା ତ ସେମାନେ ଛାତ ଉପରେ ମଧ୍ୟ ବଗିଚା କରିଥାନ୍ତି ଆଉ ଗାଁ'ମାନଙ୍କରେ ସାଧାରଣତଃ ଜାଗା ଥାଏ ବହୁତ ବାହାରେ ମଧ୍ୟ ଲଗେଇଥାନ୍ତି ଛାତ ଉପରେ ମଧ୍ୟ କେତେ ଜଣ ଲଗେଇଥାନ୍ତି ଘର ଥଣ୍ଡା ରଖିବା ପାଇଁ କିନ୍ତୁ ବାଡ଼ି ବାଟେ ବଗିଚା ଜାଗାରେ ବାହାରେ ବଗିଚା କରିବାଟା ଅଧିକ ଭଲ ରହିଥାଏ ଛାତ ଉପରେ ସେ ସେତେବେଳେ ହିଁ ପ୍ରାୟ ଲଗାନ୍ତି ଯାହାର ଜାଗା ଅଭାବ ଥାଏ କିମ୍ବା କୌଣସି କାରଣ ଘର ଗରମ ହେଉଥାଏ ଖରାଦିନେ ବହୁତ ମାନେ ଥଣ୍ଡା ରଖିବାକୁ ଲଗେଇଥାନ୍ତି ଛାତ ଉପରେ